ହ୍ୟାଲୋ ଆପଣ ହୋଟେଲ ଦିନେଶରୁ କହୁଛନ୍ତି ମୁଁ ଆପଣଙ୍କ ହୋଟେଲରୁ ଖାଦ୍ୟ ଅର୍ଡ଼ର କରିଥିଲି ଠିକ୍ ଦଶ ମିନିଟ୍ ପୂର୍ବରୁ ଆପଣ ସେଇ ଦଶ ମିନିଟ୍ ଭିତରେ ଖାଦ୍ୟ ଆଣି ଡେଲିଭରି କରିଦେଇଛନ୍ତି ଆଉ ଖାଦ୍ୟ ଠିକ୍ଠାକ୍ ଥିଲା କେଉଁଠି ବି ଜରିରେ ଲାଗିନଥିଲା କେଉଁଠି ଢାଳିଢ଼ୁଳି ବି ହେଇନଥିଲା ଆଉ ଖାଦ୍ୟ ବହୁତ ଟେଷ୍ଟି ହୋଇଥିଲା ମୋ ଘରକୁ ଯେଉଁ ଅତିଥିମାନେ ଆସିଥିଲେ ସେମାନେ ସେ ଖାଦ୍ୟ ଖାଇ ବହୁତ ଖୁସି ହେଲେ ସେମାନେ ବି କହିଲେ ଭଲ ଖାଦ୍ୟ ହେଇଛି ଭଲ ଟେଷ୍ଟି ବି ହେଇଛି ଆଉ ମୁଁ ଯେବେ ବି ଖାଦ୍ୟ ମଗାଇବି ଆପଣ ଠିକ୍ ଟାଇମ୍ ରେ ଆଣି ମୋ ପାଖରେ ପହଞ୍ଚାଇ ଦେବେ ଯେମିତି ଏବେ ଆଣିକି ପହଞ୍ଚାଇଦେଲେ ମୁଁ ଆଶା କରୁଛି ସେଇଭଳି ଯେବେ ବି ଖାଦ୍ୟ ମଗାଇବି ଆପଣ ଖାଦ୍ୟଆଣି ଠିକ୍ ଟାଇମ୍ ରେ ଆଣିକି ପହଞ୍ଚାଇଦେବେ